ଆଜ୍ଞା ଆମେ ଏକ ଭଡ଼ା କ୍ୟାବ୍ ବୁକ୍ କରିବାକୁ ଚାହୁଁଛୁ ଯେଉଁଥିରେକି ଆମ ପରିବାରର ସମସ୍ତେ ମିଶି ଆମେ ଏକ ରୋଡ଼ ଟ୍ରିପରେ ବୁଲିବାକୁ ଯିବାକୁ ଯୋଜନା କରୁଛୁ ଏବଂ ମର କହିବାର କଥା ହେଉଛି କି ସେଇ କ୍ୟାବ୍ ମୁଁ ନିଜେ ଚଲାଇବା ପାଇଁ ଚାହୁଁଛି ଏବଂ ଯେଉଁ ଚଲାଇବା ପାଇଁ ଚାହୁଁଛି ତାର ପ୍ରତି କିଲୋମିଟର ହିସାବରେ ଆପଣ କେତେ ଟଙ୍କା ନେଉଛନ୍ତି ସେଇ ବିଷୟରେ ଟିକେ ସୂଚନା ଦିଅନ୍ତୁ ଏବଂ ଆମର ଏଇ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଯିବା ପାଇଁ କିଲୋମିଟର କେତେ ଲାଗିବ ଏବଂ ପ୍ରତି କିଲୋମିଟର ହିସାବରେ ଆପଣ କେତେ ଚାର୍ଜ କରିବେ ଆଉ ସବୁତକ ମିଶି ଆପଣ ଟୋଟାଲ୍ ଭଡ଼ା କେତେ ହେଉଛି ସେଇ ବିଷୟରେ ମଧ୍ୟ ଆପଣ ସୂଚନା ପ୍ରଦାନ କରନ୍ତୁ ଏବଂ ଆମର ଯାତ୍ରା ଟୋଟାଲ ଚାରି ଦିନର ରହିବ ଏବଂ ଆମେ ଆମର ଯାତ୍ରା ଭଲରେ ଯାଇ ଭଲରେ ଆସିବାକୁ ଚାହୁଁଚୁ ଭଲ କ୍ୟାବ୍ ଆପଣ ଦେବେ ଯେଉଁଥିରେକି ଆମକୁ ଯିବା ଆସିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ